ଓଡ଼ିଶାର ଲୋକମାନେ ସମ୍ମୁଖୀନ ହେଉଥିବା ସବୁଠାରୁ ସାଧାରଣ ସ୍ୱାସ୍ଥ୍ୟ ସମସ୍ୟା ହେଉଛି ସଂକ୍ରାମକ ରୋଗ ଓ ଅଣସଂକ୍ରାମକ ରୋଗ ଅପପୁଷ୍ଟିକର ଆଉ ଦେଖ ଡେଙ୍ଗୁ ଯକ୍ଷ୍ମା ଓ ଡାଇରିଆ ସଂକ୍ରାମକ ରୋଗ ହଉଛି ଡାଇରିଆ ରୋଗ ଡାଇରିଆ ରୋଗ ଧୀରେ ଧୀରେ ଓଡ଼ିଶାରେ ଓଡ଼ିଶାରେ ଲୋକମାନେ ଓଡ଼ିଶାରେ ଲୋକମାନଙ୍କୁ ସ୍ୱାସ୍ଥ୍ୟ ସମସ୍ୟା ବିଗାଡ଼ିବାରେ ଲାଗିଛି ଡାଇରିଆ ରୋଗଟା ଆମର ଦୂଷିତ ଜଲ ଏବଂ ଦୂଷିତ ବାୟୁ ଏବଂ ଦୂଷିତ ପରିବେଶ ଦ୍ୱାରା ସଂକ୍ରାମକ ହୋଇଥାଏ ଏହି ରୋଗ ଗୋଟିଏ ଲୋକରୁ ଅନ୍ୟ ରୋଗକୁ ଡେଇଁଯାଏ ବା ଗୋଟିଏ ଗୋଟେ ଜଣଙ୍କୁ ଡାଇରିଆ ହେଇଛି ଏବଂ ସେ ନଦୀ ପାଣିରେ ଯଦି ଗାଧୋଉଛି ତା ତଲ ପଟେ ବା ପଛ ପଟେ ଯିଏ ନଦୀରେ ଗାଧାଉ ଥିବ ସିଏ ତା ପାଖକୁ ଡେଇଁ ଏଇ ରୋଗଟା ଏହି ରୋଗ ରୋଗ ଗୁଡ଼ିକ ସେହି ରୋଗ ଆଉ ଗୋଟେ ସୁ୍ସ୍ଥ ଲୋକ ପାଖରେ ବ୍ୟାପି ଯାଇଥାଏ ବା ସେହି ସ୍ୱାସ୍ଥ୍ୟ ଲୋକକୁ ମଧ୍ୟ ଡାଇରିଆ ରୋଗଟା ହେଇଯାଇଥାଏ ଆଉ ରହିଲା ଆଉ ଗୋଟେ ବିଶେଷ ସମସ୍ୟା ଜନିତ ରୋଗ ହେଉଛି ଡେଙ୍ଗୁ ଡେଙ୍ଗୁ ରୋଗଟା ବି ଗୋଟିଏ ଗୋଟିଏ ସଂକ୍ରାମକ ରୋଗ ଜଣକୁ ମାନେ ଜଣଙ୍କୁ ଡେଙ୍ଗୁ ହେଇଛି ବା ଡେଙ୍ଗୁ ମଶା କାମୁଡ଼ିଲେ ଏ ରୋଗଟା ହୋଇଥାଏ ଡେଙ୍ଗୁ ମଶା କାମୁଡ଼ିବା ଦ୍ୱାରା ଡେଙ୍ଗୁ ରୋଗ ହୋଇଥାଏ ଆଉ ଗୋଟିଏ ସ୍ୱା ଗୋଟେ ଡେଙ୍ଗୁ ରୋଗ ଏ ସଂକ୍ରାମଣ କିଭଳି ହେଇଥାଏ ଦେଖ ଜଣେ ବ୍ୟକ୍ତି ଜଣେ ବ୍ୟକ୍ତି ଡେଙ୍ଗୁ ମଶା କାମୁଡ଼ିବା ଦ୍ୱାରା ତାହାକୁ ଡେଙ୍ଗୁ ହେଇଛି ଏବଂ ସେ ଲୋକକୁ ଯୋଉ ମଶା କାମୁଡ଼ିବ ଆଉ ଯାଇକି ଗୋଟିଏ ସ୍ୱସ୍ଥ ଲୋକକୁ କାମୁଡ଼ିବ ମାନେ ସେ ଲୋକର ସେ ଯେଉଁ ଅସ୍ୱସ୍ଥ ବା ଯେଉଁ ଡେଙ୍ଗୁ ରୋଗୀକୁ କାମୁଡ଼ିୁଥିବା ମଶା ଯଦି ଜଣେ ସ୍ୱାସ୍ଥ୍ୟ ରୋଗୀକୁ କାମୁଡ଼ିଦିଏ ମାନେ ସେଇ ରୋଗଟା ସେ ଡେଙ୍ଗୁ ରୋଗଟା ସେ ସ୍ୱାସ୍ଥ ବ୍ୟକ୍ତିକୁ ମଧ୍ୟ ହେବ ସେଥିପାଇଁ ଆମେ ଆମ ଡେଙ୍ଗୁ ମଶାରୁ ବଞ୍ଚିବା ପାଇଁ ବା ଡେଙ୍ଗୁ ଡେଙ୍ଗୁ ରୋଗଠାରୁ ଦୂରରେ ରହିବା ପାଇଁ ବା ଏ ରୋଗକୁ ଆମେ ନିରାକରଣ କରିବାକୁ ହେଲେ ଆମ ଚାରିପାଖରେ ପରିଷ୍କାର କରିବାର ଅଛି ଆମ ଘର ପାଖରେ ନାଲ ନର୍ଦ୍ଦମା ରଖିବାର ନାହିଁ ଆମ ଚାରିପାର୍ଶ୍ୱକୁ ପୁରା ସଫା ସୁତୁରା ଅପରିଷ୍କାର ରଖିବାର ଅଛି ଏବଂ ଆମେ ପ୍ରତ୍ୟେକ ଦିନ ଭଲ ସ୍ୱସ୍ଥ୍ୟ ଭଲ ସ୍ୱାସ୍ଥ୍ୟକର ବା ସ୍ୱାସ୍ଥ୍ୟ ଉପଯୋଗୀ ଖାଦ୍ୟ ଖାଇବା ଗରମ ଖାଦ୍ୟ ଖାଇବା ଥଣ୍ଡା ଖାଦ୍ୟ ଖାଇବା ନାହିଁ ଆଉ ଆମେ ପ୍ରତ୍ୟେକ ଦିନ ଖାଦ୍ୟକୁ ଘୋଡ଼ାଇ ରଖିବା ଆମେ ଆଉ ଆମେ ଶୟନ କରିବା ସମୟରେ ଆମେ ମଶାଡ଼ି ବ୍ୟବହାର କରିବା ଏହିସବୁ ବ୍ୟବହାର କଲେ ଆମେ ମଶା ଠାରୁ ବା ଏ ରୋଗ ଠାରୁ ଆମେ ଦୂରେଇ ପାରିବା ବା ଏଇ ରୋଗକୁ ଆମ ଅଞ୍ଚଲରୁ ଦୂରେଇ ଦେଇ ଆମେ ଆମ ପରିବେଶକୁ ସ୍ୱାସ୍ଥ୍ୟ କରିପାରିବା